ଦଶ ହଜାର ଦୁଇଶହ କୋଡ଼ିଏ ବାର ହଜାର ଦୁଇଶହ ଚବିଶ ଅଠର ହଜାର ତିନିଶହ ବୟାଳିଶ ତେଇଶି ହଜାର ଦୁଇଶହ ବୟାଳିଶ କୋଡ଼ିଏ ହଜାର ଦୁଇଶହ ବାଇଶ